ହ୍ୟାଲୋ ମୁଁ କାଲି ଯେଉଁ ଗାଡ଼ି ବୁକିଂ କରିଥିଲି ସେ ଲୋକଙ୍କୁ କହିଦେବେ ଆଉ ମୁଁ ତାଙ୍କ ସେ ଲୋକ ଭଲ ଗାଡ଼ି ବାଲା ଭଲ ଆଉ ତାଙ୍କ ବ୍ୟବହାର ଭଲ ଆଉ ତାଙ୍କୁ ଟିକେ ମୋ ତରଫରୁ ଟିକେ ଧନ୍ୟବାଦ ଜଣାଇ ଦେବେ